ଆଜିକାଲି ଲୋକମାନେ ବିଭିନ୍ନ ପ୍ରକାରର କୃଷି କାର୍ଯ୍ୟ କରୁଛନ୍ତି ଯେମିତିକି ଧାନ ଚାଷ ହେଉ କିମ୍ବା ପନିପରିବା ଚାଷ ହେଉ କିମ୍ବା ଅନାନ୍ୟା ଚାଷ ଯେଉଁଟାକି ଆଜିକାଲି ଯା ଚାଷ କରିବା ନିହାତି ଦରକାର ଆମ ଏପଟୁ କିଛି ପରିବା ଯାଉଛି ସେପ ଅନ୍ୟ ଦେଶମାନଙ୍କୁ ଅନ୍ୟ ଜିଲ୍ଲାମାନଙ୍କୁ ଅନ୍ୟ ରାଜ୍ୟମାନଙ୍କୁ ସେପଟୁବି କିଛି ପରିବା ଆସୁଛି ଆମ ଏପଟୁକୁ ତେଣୁ ଚାଷଟା ସବୁବେଳେ ଜାରି ରହିବା ନିହାତି ଦରକାର ଆଉ ଆମର ଚାଷ ହେଉଥିଲା ବେଳେ ଆମର ବିଭିନ୍ନ ପ୍ରକାର ମରୁଡ଼ି ହେଉଛି କେଉଁବର୍ଷ ଯେଉଁ କୀଟ ଖାଇଦଉଛନ୍ତି କିମ୍ବା କେଉଁଥର ରୋଗ ମାଡ଼ି ବସୁଛି ଧାନ ଭଲ ହେଉନି ତେଣୁ ଆମେ ଯେମିତି ଚାଷଟା ଭଲହବ ସେଇ ହିସାବରେ କାର୍ଯ୍ୟ କରିବା ଦରକାର ଯଦି ଆମେ ଭଲ ଚାଷ କରିବା ଆମର ଭଲ ଉତ୍ପାଦନ ହବ ଆମର ଭଲ ପଇସା ଦୁଇଟା ଇନକମ ହବ ତେଣୁ ଆମେ କେମିତି ଭଲ ଚାଷ ହବ ପାଖରେ ଭଲ ପୋଖରୀ ଥିବ ପାଣି ମଡ଼େଇବା ପାଇଁ କିମ୍ବା ଡ୍ୟାମ ଥିବ ପାଣିର ଅସୁବିଧା ନଥିବ ମରୁଡ଼ି ହଉନଥିବ ମରୁଡ଼ି ହବାପାଇଁ ପାଣି ସବୁବେଳେ ସଫିସେଣ୍ଟ ଥିବ ଆଉ ପ୍ରଦୂଷିତ ନଦୀ ପ୍ରଦୂଷିତ ନଦୀ ହେଲେ ଏ ସେ ଖରାପ ପାଣିକୁ ଆମେ ବ୍ୟବହାର କରି ଆମେ ଭଲ ପାଣି ଦେଲେ ଆମେ ଭଲ ଫସଲ ପାଇବା ଆଉ ପ୍ରଦୂଷିତ ପାଣି ଦେଲେ ଆମକୁ କିଛି ରୋଗ ହବାର ସମ୍ଭାବନା ଥାଏ ତେଣୁ ପ୍ରଦୂଷିତ ପାଣି ନଦେଲେ ଭଲ ଝରଣା ଯଦି ଝରଣା ଥାଏ ଆଖ ପାଖରେ ଝରଣା ଥିଲେ ସବୁବେଳେ ଝରଣାତ ପାଣି କେବେ ବନ୍ଦ ହୁଏନି ଯେ ଝରଣାରୁ ସବୁବେଳେ ପାଣି ଝରୁଥାଏ ତେଣୁ ଝରଣାରୁ ପାଣି ଝରି ଆମର କିଛି ଓଦା ଓଦା ସବୁବେଳେ ରହେ ତେଣୁ ସବୁବେଳେ ମାଟି ଓଦା ରହିବା ବି ଦରକାର ନାହିଁ କିଛିଟା ଶୁଖିଲା ରହିବା ଦରକାର ଆଉ ଯଦି ସବୁବେଳେ ଓଦା ରହିବ ଗଛପତ୍ର ଓଦା ରୁ ବି କିଛି ନଷ୍ଟ ହେଇଯାନ୍ତି ତେଣୁ ଆମେ ଯଦି ଏ ସବୁ କରିବା ତେଣୁ ମୁଁ ଆମର ଭଲ ଫସଲ ହୋଇପାରିବ ନାହିଁ ଆମର କେମିତି ଭଲ ଫସଲ ହବ ସେଇଟାକୁ ଆମେ ଚିନ୍ତା କରିବା ଆଉ ସେଇ ଜିନିଷଟା ଆମେ ସବୁବେଳେ ମନେରଖି କରିବା ଉଚିତ